ତ ଗୀତ କି ଆମେ ପରିଚାଳନା କରବାର ଲଙ୍ଗି ହେଲେ ମାନେ ସୁମଧୁର କର୍ବାର୍ ଲଙ୍ଗି ହେଲେ ତାର ବହୁତ କିଛି ସାରଞ୍ଜମ ଦରକାର ଇନଷ୍ଟ୍ରୁମେଣ୍ଟ ଦରକାର ତ ଇନଷ୍ଟ୍ରୁମେଣ୍ଟ ଯୋଉଟା ଗୀତ ମଧୁରର୍ଜତ କର୍ବାର ଲାଗି ଯୋଉ ବାଦ୍ୟଯନ୍ତ୍ର ଗୁଡ଼ାକ ଅଛି ସେସବୁ ମିଶିକିରି ନେଲେ ବହୁତ ଏଟ୍ରାକ୍ଟିଭ୍ ହେବା ଆଉ ବିଭିନ୍ନ ଭାଷା ମାନେ ଓଡ଼ିଆ ହଉ କି ଆମର କୋଶଲି ହଉ କି ହିନ୍ଦୀ ହଉ ତ ଏଇ ଗୀତମାନଙ୍କୁ ମାନେ ଭଲ କରିରେ ମାଧର୍ଯ୍ୟ କଠୋର୍ ଲି ହେଲେ ପ୍ରକୃତ ଇନ୍ସଷ୍ଟ୍ରୁମେଣ୍ଟ ଦରକାର ଯୋଉଟାକମତି ଅର୍ଗେନ୍ ହ କିଏ ହାରମୋନିୟମ୍ ହଉ କି ତଗୋଲା ହଉ କି ଆମର ପ୍ୟାଡ଼ ବିଭିନ୍ନ ପ୍ରକାର ଯୋଉ ମାନେ ଇଣ୍ଟରେଷ୍ଟିଙ୍ଗ୍ ମ୍ୟୁଜିକ୍ ଗୁଡ଼ାକ ଯୋଉ ଅଛି ସେ ଯୋଉ ସବୁ ହେଲେ ଆମର ଭଲ ଲାଗ୍ବା ମାନେ ନିଶ୍ଚି ଗାଲଲା ବେଲକେ ବି ବହୁତ ବଢ଼ିଆ ଲାଗବା ନିଜର୍ ସ ଶୈଲିଟା ବାତ୍ୟ ଯେନ୍ ପ୍ରକାର ଆସବା ନିଜର୍ ସ୍ୱରଡ଼ା ଆହୁ ଟିକି ମଦରିଜିତ ଲାଗ୍ବା ଆଉ ସେଥିର୍ଲାଗିଁ ମାନେ ଇନ୍ଷ୍ଟ୍ରୁମେଣ୍ଟ୍ ଠିକ୍ ରହିଲେ ଆମର ମ୍ୟୁଜିକାଲ୍ ଇନ୍ଷ୍ଟ୍ରୁମେଣ୍ଟଟା ଗାଇବାର୍ ଲାଗି ବି ବହୁତ ଭଲ ରହିବା ନିଜ ଷ୍ଟାଇଲ୍ ଯୋଉ ପ୍ରକାର ଆସବା ଅଙ୍ଗ ଭଙ୍ଗୀ ସାଙ୍ଗେ ତାପରେ ମାଇକୁ ଯୋଉଟାକି ଆମର ଷ୍ଟୁଡ଼ିଓ ଷ୍ଟୁଡ଼ିଓ କିମ୍ବା ଆମର ମାଇକ୍ରୋ ସାଉଣ୍ଡଟା ସାଉଣ୍ଡ ସିଷ୍ଟମ୍ଟା ଠିକ୍ ଥିବା ତାହେଲେ ବହୁତ ଭଲ ଲାଗେ ତ ଏଇ ପରିକା ଯଦି ସଞ୍ଜମା ରହବା ବୋଇଲେ ତାହେଲେ ଗୀତ ଗାଇବାର୍ ଲି ବହୁତ ଭଲ ଲାଗ୍ବା